ମ୍ୟାଡାମ୍ ଆପଣଙ୍କ ପିଲାର ଦେହ ଖରାପ ତ ସିଏ ପ୍ରାର୍ଥନା କଲା ଟାଇମ୍ରେ ପଡ଼ିଗଲା ଆମେ ତାକୁ ଉଠେଇକି ବସାଇଛୁ ପଚାରୁଥିଲୁ କି ଦେହ କ'ଣ ହୋଇଛି ସିଏ କହିଲାକି ଏବେ ଟିକିଏ ଭଲ ଅଛି ଆଉ ମୁଁ ଏବେ ଟିକିଏ ଭଲ ମାନେ ଅନୁଭବ କରୁଛି

ଆଜ୍ଞା ଏକଚୁଲି ସିଏ ପ୍ରାର୍ଥନା କଲା ଟାଇମ୍ରେ ତାଙ୍କ ମୁଣ୍ଡ ବୁଲେଇଲା ତ ସେ ପଡ଼ିଗଲେ ହଁ ପିଇଛନ୍ତି ପାଣି ପିଇଛନ୍ତି ଆଉ ତାଙ୍କୁ ମେଡିସିନ୍ ବି ଦିଆ ହୋଇଛି